ଆମ ଅଞ୍ଚଳରେ ବହୁତ ପର୍ଯ୍ୟଟକ ସ୍ଥଳୀ ଅଛି ଦେଖିବା ପାଇଁ ତ ବହୁତ ଜାଗା ଅଛି ଆମର ଇମାମି ମନ୍ଦିର ଯାହାକୁ ଆମେ ଦ୍ୱିତୀୟ ଜଗନ୍ନାଥ ମନ୍ଦିର କହୁଛେ ଇମାମି ଆମର କ୍ଷୀରଚୋରା ଗୋପୀନାଥ ମନ୍ଦିର ଏମିତି ବହୁତ କିଛି ଜଗନ୍ନାଥ ମନ୍ଦିର ସବୁକିଛି ଆମର ଏଇଠି ଅଛି ବାକି ଏସବୁ ଅଛି ବାକି ତାଙ୍କୁ ଗାଇଡ଼ କରିବା ପାଇଁ ଯେଉଁ ବାହାରୁ ଆସୁଛନ୍ତି ବାହାର ଲୋକମାନେ ସେମାନେ ନିଜେ ନିଜେ ଯାଇକି ଦେଖୁଥିବେ ତାଙ୍କୁ ନେଇକି କେଉଁ ଗାଇଡ଼ ବା ଟୁର ଆସୁଛନ୍ତି ଦେଖିବା ପାଇଁ ତାଙ୍କୁ କେଉଁ ଗାଇଡ଼ ନେଇ ଦେଖେଇବା ବୁଲେଇବା ସେସବୁ ତ ସେ ସବୁ କରିବା ପାଇଁ ଲୋକ ନାହାଁନ୍ତି ତ ସେମାନେ ନିଜେ ନିଜେ ଆସିକି ବାହାର ଦେଶରୁ ନିଜେ ନିଜେ ବୁଲୁଛନ୍ତି ନିଜେ ନିଜେ କେଉଁଠି ଦେଖୁଛନ୍ତି ତ ସେଇଟା ମୁଁ ଚାହିଁବି ଇମ୍ପରୁଭ ହବା ପାଇଁ ସେଇଟା ସରକାର ଯଦି କରିବାକୁ ଗାଇଡ଼ ରଖିବା ପାଇଁ ଆମର ତ ଏଇଠି ବହୁତ ବହୁତ ଅଛି ନା ବହୁତ ପର୍ଯ୍ୟଟକ ସ୍ଥଳୀ ଅଛି ସେମାନେ ଜାଣନ୍ତୁ ତା ବିଷୟରେ ଦେଖନ୍ତୁ ବୁଲନ୍ତୁ ସେମାନେ ତ ନିଜେ ନିଜେ ଜାଣି ନଥିବେ ନା ତ ତା ପାଇଁ କୌଣସି ଗାଇଡ଼ ଦରକାର ତ ତାଙ୍କୁ ଯା ଯେଉଁ ଯିଏ ଦେଖାଇବେ ତାଙ୍କୁ ତାଙ୍କୁ ଆବଶ୍ୟକତା ରହିଛି ତ ସେମାନେ ଦେଖନ୍ତୁ ଆମ ଅଞ୍ଚଳକୁ ଆସନ୍ତୁ ଆମ ଅଞ୍ଚଳରେ ସବୁ ଜାଗା ବୁଲିକି ଦେଖି ନିଅନ୍ତୁ